ଆମ ନୟାଗଡ଼ ଜିଲ୍ଲା ହେଉଛି କୃଷି ପ୍ରଧାନ ଦେଶ ନୟାଗଡ଼ ଜିଲ୍ଲାର ଚାଷୀମାନେ ପ୍ରାୟତଃ କୃଷି ଉପରେ ନିର୍ଭର କରନ୍ତି ଧାନ ମୁଗ ବିରି ଏ ପ୍ରକାର ସବୁ ଫସଲ କରନ୍ତି ତା' ବାଦ ଧାନ ଯାହା ଖାଇବାକୁ ରଖନ୍ତି ତା' ବାଦ ବଜାରରେ ନେଇକି ବିକ୍ରି କରିଥାନ୍ତି ତା' ବାଦ ନୟାଗଡ଼ ଜିଲ୍ଲାରେ ଗୋଟିଏ ଚିନି କଳ ଅଛି ଚିନି କଳରେ ପ୍ରାୟ ଆଖୁ ଉପରେ ନିର୍ଭର କରନ୍ତି ଚାଷୀମାନେ ଆଖୁକୁ ପ୍ରାୟ ଆଖୁ ପ୍ରାୟ ଚିନି କଳକୁ ଯାଏ ଚିନି କଳରେ ପ୍ରାୟ ଚିନି ଉତ୍ପାଦନ ହୁଏ ସେମାନେ ମଧ୍ୟ ଉପକୃତ ହୁଅନ୍ତି ତା' ବାଦ ଚାଷୀମାନେ ଆଖୁ ଉତ୍ପାଦନ କରି ଦୁଇ ପଇସା ରୋଜଗାର କରନ୍ତି